ମୁଁ ଗୋଟିଏ ସାମ୍ପ୍ରତିକ ଘଟଣା ବିଷୟରେ କହିବାକୁ ଯାଉଛି ସେଇଟା ହେଉଛି ଆମର ଭୁବନେଶ୍ୱରରେ ଗୋଟିଏ ଥରେ ହକି ୱାର୍ଲ୍ଡ କପ୍ ଆୟୋଜନ ହୋଇଥିଲା ଯାହାଫଳରେ କି ସବୁଆଡ଼ୁ ଲୋକ ସେଠାକୁ ଆସିଥିଲେ ଆମର ରାସ୍ତାଘାଟ ସବୁଆଡ଼େ ଆମର ହକିର ପୋଷ୍ଟର ମରା ହୋଇଥିଲା ନ୍ୟୁଜ୍ ପେପର ହେଉ କିମ୍ବା ଟିଭିରେ ହେଉ ସବୁଆଡ଼େ ହକି ୱାର୍ଲଡ଼ କପ୍ ର ଚର୍ଚ୍ଚା ହେଉଥିଲା ଏହାକୁ ମଧ୍ୟ ଦେଖିବାପାଇଁ ଦୁନିଆଁର ବାହାରୁ ସମସ୍ତେ ସବୁପ୍ରକାର ଲୋକ ଆସିଥିଲେ ଆମର ସେହି ସେହିଦିନ ଭୁବନେଶ୍ୱରଟା ବହୁତ ଲାଇଟରେ ଝଲସି ଉଠୁଥିଲା ଏବଂ ସେଦିନ ବହୁ ମୁଁ ବି ସେଦିନ ହକି ୱାର୍ଲଡ଼ କପ୍ ଦେଖିବାକୁ ଭୂବନେଶ୍ଵର ଯାଇଥିଲି ଏବଂ ହକି ହକି ଷ୍ଟାଡ଼ିୟମ ଦେଖି ହକି ଷ୍ଟାଡ଼ିୟମ ଦେଖି ମୁଁ ବହୁତ ଆକର୍ଷଣ ହୋଇଯାଇଥିଲି ସବୁଆଡ଼େ ଲୋକ ଏବଂ ଯେତେକ ହକି ୱାର୍ଲଡ଼ କପ୍ ର ଚାହିଦା ଦେଖି ମୁଁ ଆକର୍ଷଣ ହୋଇଯାଇଥିଲି